ଇୟରବଡ଼୍ସ ଇୟରବଡ଼୍ସ ଏମିତି ଏକ ଜିନିଷ ଯାହାକି ମଣିଷର ଦୈନନ୍ଦିନ ଜୀବନରେ କାର୍ଯ୍ୟକାରୀ ହୋଇଥାଏ ଏବଂ ଇୟରବଡ଼୍ସ ଇୟରବଡ଼୍ସ ଦ୍ୱାରା ଅନେକ ଲୋକ ଉପକୃତ ମଧ୍ୟ ହୋଇଥାନ୍ତି କାହିଁକି ନା ଆଜିକାଲି ଜମନାରେ ଇୟରବଡ଼୍ସ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଏବଂ ଇୟରବଡ଼୍ସ ଦ୍ୱାରା ସମସ୍ତ ଦୁନିଆ ମଧ୍ୟ ଚଲୁଛି ସେଥିପାଇଁ ଇୟରବଡ଼୍ସର ଗୁରୁତ୍ୱକୁ ସମସ୍ତେ ବୁଝିବା ଦରକାର ଏବଂ ଇୟରବଡ଼୍ସକୁ କିପରି ଭଲ ଭାବରେ ୟୁଜ୍ କରିବା ତା ବିଷୟରେ ସମସ୍ତେ ଜାନିବା ଦରକାର ଏହି ସବୁ ଜିନିଷ କଲାପରେ ଆମର ଯେଉଁ ଅଛି ଦୁନିଆଁ ସେଠି ଯାଇ ଇୟରବଡ଼୍ସର ମାତ୍ରା ମଧ୍ୟ ବଢ଼ିବ ଏବଂ ଇୟରବଡ଼୍ସ କେତେବେଲେ ନା ଯେତେବେଲେ ଆମେ ରାତି ଶୋଉଛୁ ତ ବାପା ମାଆ ଘରେ ଥିଲେ ମୋବାଇଲ୍ ଦେଖିବାକୁ ଦିଅନ୍ତିନି ତ ସେହି ସମୟରେ କ'ଣ ନା ଆମେ ଇୟରବଡ଼୍ସକୁ ଇସ୍ତମାଲ କରିଥାଉ ବା ୟୁଜ୍ କରିଥାଉ ଫଲତଃ ଆମେ ବଞ୍ଚିଥାଉ ଏବଂ ଇୟରବଡ଼୍ସ ଇୟରବଡ଼୍ସ ଏମିତିି ଏକ ଜିନିଷ ଯାହାକି ଦୈନନ୍ଦିନ ଜୀବନରେ କାର୍ଯ୍ୟକାରୀ ହୋଇଥାଏ